ନିଶ୍ଚିତ ଭାବରେ ଜ୍ୟୋତିର୍ବିଜ୍ଞାନକୁ ନିଜର ଆଉ ଜୀବନର ଯାହା ମାନେ ମୁଁ ଯାହା ଜାଣିଅଛି ସେହିସବୁ ଆଉ କହିବା ପାଇଁ ଇଚ୍ଛା ପ୍ରକାଶ କରେ ଆଉ ନିଶ୍ଚିତ ଭାବରେ ସେଇ ଏ ବିଷୟ ମାନେ ଯେତେବେଳେ ଚିନ୍ତା କରୁ ଆଉ ନିଶ୍ଚିତ ଭାବରେ ଗୋଟିଏ ଆମ ମାନଙ୍କ ପାଖରେ ଗୋଟେ ହିସାବ କିତାବର ରହିବା ଆବଶ୍ୟକ ରହିଅଛି ଯାହାକି ଆଉ ମାନେ ଗଣି ପାରୁଥିବା କିମ୍ବା ଯାହା ମାନେ ଗଣି ଅଛୁ ତା' ଠାରୁ ଆମ ମାନେ ବିୟୋଗ ମଧ୍ୟ କରିପାରୁଥିବା ଏ ପ୍ରକାର କିଛି ବିଷୟ ମାନଙ୍କ ପାଖରେ ଜ୍ଞାନ ଥିବାର ନିହାତି ଆବଶ୍ୟକ ଆଉ ଆମେ ମାନେ ଯାହା ଏଇ ଜ୍ୟୋତିର୍ବିଜ୍ଞାନ ବିଷୟକୁ ଯଦି ଆମେ ମାନେ ଚିନ୍ତା କରୁ ନିଶ୍ଚିତ ଭାବରେ ସେଇ ପଠାଣି ସାମନ୍ତ ମହାପୁରୁଷ ଯିଏ ଥିଲେ ତାଙ୍କର କଥା ମନେ ପଡ଼େ ଆଉ ତାଙ୍କୁ ଦେଇ ମଧ୍ୟ ମାନେ ଅନେକ ବିଷୟ ଆଉ ଜାଣିପାରିଅଛୁ ପୁଣି ଶିଖି ମଧ୍ୟ ପାରିଅଛୁ ତା' ସହିତ ଆମ ମାନେ ଯେତେବେଳେ ଗଣିତ ଅଧ୍ୟୟନ କରୁଅଛୁ ଆଉ ପୁଣି ବିଜ୍ଞାନ ମଧ୍ୟ କରୁଛୁ ସେଥିମଧ୍ୟରୁ ମଧ୍ୟ ଆମ ମାନେ ଅନେକଙ୍କ ଜୀବନ ଦେଇ କରି ଆଉ ସେମାନଙ୍କର ଜୀବନୀକର ଶିକ୍ଷା ଗୁଡ଼ିକ ମାନଙ୍କର ଜୀବନରେ ଆମମାନେ ଶିଖିପାରିଅଛୁ ତେଣୁ ଜୀବନରେ ଆଉ ନିହାତି ଭାବରେ ଗୋଟିଏ ଆଉ ଗଣିବା ଆଉ ବିଷୟ ଯାହାକି ଆମ ମାନଙ୍କର ଜୀବନକୁ ଗୋଟେ ହିସାବ କିତାବ ପାଇଁ ଅଗ୍ରସର କରିପାରିବ ସେହିସବୁ ବିଷୟ ରହିବା ନିହାତି ଆମାନଙ୍କର ପାଖରେ ଦରକାର ରହିଅଛି ଆଉ ଏତିକି ମୁଁ ତାହା ହିଁ କହିବା ପାଇଁ ଇଚ୍ଛା କରେ